ଏ କାର୍ଟା ଟିକେ ଦେଖୁନ୍ ତ ଗାଡ଼ି ମୋର୍ଟା କ'ଣ ହେଉଛି କେତେବେଳେ ବ୍ରେକ୍ ଲାଗୁନି କେତେବେଳେ ଷ୍ଟେରିଙ୍ଗ୍ ଜାମ୍ ହେଇଯାଉଛି କେ ଇଞ୍ଜିନ୍ ଭିତରେ କ'ଣ କ'ଣ ପ୍ରୋବ୍ଲେମ୍ ଅଛି ଟିକେ ଦେଖୁନ୍ ହଁ ହଁ ଠିକ୍ ଅଛି ଆଉ ଏଇଟା ଟିକେ ଦେଖି ଦେଉନ୍ କେନ୍ଟା କେମିତି କେତେ ରେଟ୍ ଲାଗିବ କ'ଣ ସାମାନ୍ ଲାଗିବ ସବୁ ଟିକେ ଲଗେଇ ଦେଉନ୍ ଆଉ ବ୍ରେକ୍ଟା ଲାଗୁନି ବ୍ରେକ୍ ସୁ'ଟା ହେଇଯାଇଛି ତ ଷ୍ଟେରିଙ୍ଗ୍ଟା କେତେବେଳେ କେତେବେଳେ ଟିକେ ଢ଼ିଲା ହେଇକି କେତେବେଳେ ଟିକେ ହଲୁଛି ଜାମ୍ ହେଉନି ଏଇଟା ଭଲ୍ ସେ ରହୁନି ସେଥିପାଇଁ ସେଇଟା ଆଉ ଇଞ୍ଜିନ୍ ଅଏଲ୍ରେ ଇଞ୍ଜିନ୍ ସର୍ଭିସିଂ ଟିକେ କରିଦେବେ ଆଜି ସର୍ଭିସିଂ ଟିକେ କରିବେ ତା'ପରେ ଗଲା ଯେ ଆମର ଏଇଟା ନେଇକି ଇଏ ଆମର ଇଞ୍ଜିନ୍ କାର୍ବାଇଟର୍ ଫାର୍ବାଇଟର୍ ସବୁ ନୂଆଟା ଚେଞ୍ଜ୍ କରିଦେବେ ଆଉ ନାହିଁ ଡ୍ରାଇଭର୍ଟା ଗାଡ଼ି ଚଲାଉଥିଲା ତ ଏ ମେଣ୍ଟେନାସ୍ ରଖୁନି ଭଲ୍ ଆଉ ହଁ ସେଥିପାଇଁ ଆଉ ହଁ ନୂଆଟା ତ ପୂରା ସେଥିର ଲାଗି ମୋ ଗାଡ଼ିଟା ଖରାପ୍ ହେଇଯାଇଛି ହଁ ସେ ଭଲ୍ ଚଲଉଥିଲା ସେ ତ ପଲେଇଲା ଆଉ ହଁ ସେମିତି ସେମିତି ହେଇଛି ଆଉ ହଁ ଦେଖନ୍ତୁ କେତେ ଟଙ୍କା କେତେ ଟଙ୍କା କ'ଣ ଖର୍ଚ୍ଚ ହେବ ଦେଖୁନ୍

ଠିକ୍ ଅଛି ଷ୍ଟେରିଙ୍ଗ୍ ହଁ ଟିକେ ଟାଇଟ୍ ନେଉଛି ହଁ ତ ଚେଞ୍ଜ୍ ଫାଞ୍ଜ୍ କରିଦିଅ କେତେ କାଣା ରେଟ୍ ଅଛି ଦେଖୁନ୍ ମତେ କହୁନ୍ ହଁ ହଁ ଅରଜିନାଲ୍ ଅରଜିନାଲ୍ ଲଗେଇବ ଆଉ ସବୁ ଅରଜିନାଲ୍ ଲାଗିଲେ ଗାଡ଼ି ଭଲ ଲାଗିବ ଭଲ ଚଲେଇଲେ ବି ଭଲ ଲାଗିବ ନା ଆଉ ଆଉ ଡୁପ୍ଲିକେଟ୍ ସାମାନ୍ ଲଗେଇଦେବ ବାଟରେ ଯାଉଛ ଗାଡ଼ି କୋଉଠି କ'ଣ ହେଇଯିବ ଫେର୍ ଅସୁବିଧା ହେବ

ସେଇଟା ସେଥିପାଇଁ ଏ ଦୁଇ ତିନି ଦିନ ହେଲା ଏମିତି ହେଉଛି ଖାଲି ଯାଇକିରି ଦେଖେଇ ଦେବା ବିଶ୍ୱାଳ ବାବୁକୁ ଟିକେ ଦେଖେଇ ଦେବା ଗାଡ଼ି ଟା ତ ଆମ ନିଜ ଲୋକ ମେକାନିକ୍ ଅଛନ୍ତି ଦେଖେଇ ଦେବା ଟିକେ ବୋଲି ଆଉ ଧରିକି ପଳେଇ ଆସିଲି ଆଉ ଗାଡ଼ି ଛାଡ଼ିବା ପ୍ରୋବ୍ଲେମ୍ ଠିକ୍ ଅଛି ଠିକ୍ ଅଛି ତାହାଲେ ଗାଡ଼ି ଚାବି ରହିଲା ମୁଁ ଟିକେ ଆସୁଛି